ରମେଶ ନା ବେ ଆଉ ଆଜି ତ ଭଲ ବାର ଅଛି ଚାଲ କେଉଁଠିକି ଭଲ ଖାଇବାକୁ ଯିବା ଗୋଟେ କାମ କର ମୋତେ ଖାଲି ଦଶ ବାର ଚାରି ପାଞ୍ଚଟା ଢ଼ାବା ନାଁ କହିଲୁ ମୁଁ କହିବି କେଉଁଟା ଯିବା

ପଶୁପଦାରେ ସେଠି ଦିନବେଳା ନାନ୍ ବି ମିଳିଵ ତ ଆମେ ଆମେ ତାହାଲେ କେତେଜଣ ଯିବା ଆଉ ଅଜୁ ରାଜୁକୁ କହିଦେବା ନା ହଁ ମୋ ପାଖରେ ତ ଏବେ ପଇସାପତ୍ର ସର୍ଟ ଅଛି ଆଉ ତୋ ପାଖରେ ହବନା ମୁଁ କିଛି ନେବି ଘରୁ ହଁ ନା ରାଜୁଟି ବି କହୁଥିଲା କିଛି ଦେବ ବୋଲି ଆଉ ମୁଁ ଦେଉଛି କିଛି ତୁ ଦେ ଗୋଟେ ଭଲରେ କ'ଣ ଯିବା ସାଙ୍ଗମାନେ ଗୋଟେ ଖୁସି କରିବା ଆଉ ଆଜି ଆଉ ଗୋଟେ କାମ କରିବା ଘରୁ ହଁ ମୋତେ ଆମ ଘରୁ ନେଇଯିବୁ ନା ମୋର ଗାଡ଼ି ବି ନାହିଁ ମୋ ପାଖରେ ମୋତେ ଅଜୁ କହୁଥିଲା ହ୍ୟାଲୋ ମୋତେ ଅଜୁ କହୁଥିଲା ରେନ୍ବୋ ହୋଟେଲ୍ ଯିବା ସେଠି କାଳେ ମଟନ୍ଟା ଭଲ ରୋଷେଇ ହେଉଛି ମଟନ୍ ଅର୍ଡ଼ର ଦେଇଦେବା ଆଗତୁରିଆ ସେଠିବି ଭଲ ରୋଷେଇ ହେଉଛି ରେନ୍ବୋ ସେ କେତେ ବାଟ ହବ ମାନେ ରେନ୍ବୋଠାରୁ କେତେ ବାଟ ହବ ସେଠି ଭଲ ମିସ୍ତ୍ରୀ ଅଛନ୍ତି ନା ଭଲ ଖାନା ଭଲ ବନଉଛନ୍ତି ହଉ ଠିକ ଅଛି ଆମେ ପାର୍ସଲ ନେଇଯିବା ନା ସେଇଠି ଖାଇବା ଓହୋ ହଉ ଏଞ୍ଜଏ କରିବା ଯାହା ଖର୍ଚ୍ଚ ହବ ମୁଁ ଦେମି କିଛି ଟେନସନ୍ ନେବୁନି ହେଲା ଭଲରେ ଖାଇବା ପେଟ ପୁରେଇକି ଖାଇକି ଆସିବା ଆଉ ତାହେନେ ଆମେ ରାଜୁକୁ କହିବା ଆଉ ମିଥୁନ ଯିବ ଯିବ ତ ଫୋନ୍ କରିଥିଲୁ ନା ରାଜୁ କହୁଥିଲା ତା' ରାଜୁ କହୁଥିଲା ଆଜି ତାଙ୍କ ଘରେ କାଳେ ଚିକେନ୍ କରିଛନ୍ତି ହେଲା ସେ ରେଷ୍ଟୁରାଣ୍ଟ ଜିନିଷ ଖାଏନି ବୋଲି କହୁଥିଲା ତାକୁ ବାଧ୍ୟ କରିକି ନେବା ତ ହୋଉ ତାହେଲେ ତାକୁ ନେଇକି ଆସିବୁ ଆଉ ରଖୁଛି ହଉ ଘଣ୍ଟେ ଭିତରେ ବାହାରେ ଆଉ ହେଲା ବାଏ